ହ୍ୟାଲୋ ଆଜ୍ଞା ଆଲୋକ ଟ୍ରାଭେଲ ଏଜେନ୍ସି ସୋନପୁରକୁ ଲାଗିଛି ତ ହଁ ମୁଁ ସମିତ୍ରି ଭୁକ୍ତା ଦହ୍ୟାରୁ କହୁଥିଲି ଭୁବନେଶ୍ୱର କାଲି ଭୁବନେଶ୍ୱର ଯିବା ପାଇଁ ଆପଣଙ୍କ ଏଜେନ୍ସିରୁ ଗାଡ଼ି ବୁକ୍ କରିଥିଲି ବର୍ତ୍ତମାନ ଗାଡ଼ିଟି ସକାଳୁ ପହଁଞ୍ଚିଯାଇଛି ଆଉ ଗାଡ଼ିରେ ଦେଖିଲି ଯେ ଟିକେ ଅପରିଷ୍କାର ଅଛି ଆଉ ଡ୍ରାଇଭର କୌଣସି ମାକ୍ସ ବି ପିନ୍ଧିନାହିଁ ଆଉ ଗାଡ଼ିରେ ଆପଣଙ୍କର କୌଣସି ସାନିଟାଇଜର୍ ବି ନାହିଁ ଏମିତି ଦେଖନ୍ତୁ ଏଟା କୋଭିଡ଼ ପିରିୟଡ଼ ଯଦି ଆପଣ ଯଦି ପରିଷ୍କାର ଯଦି ନ ରହିବ ଗାଡ଼ିଟି ଏହିଟା କରୋନା ସଂକ୍ରମଣର ବି ଭୟ ରହିଛି ତେଣୁ ଦୟାକରି ଆପଣ ଟିକେ ଡ୍ରାଇଭରକୁ କୁହନ୍ତୁ ଟିକେ ଭଲସେ ସାନିଟାଇଜର୍ ଗାଡ଼ିକୁ କରିବ ଆଉ ସଫା ହେବ ଆଉ ନିଜ ମାକ୍ସ ବି ପିନ୍ଧିବ